ଯେଉଁମାନେ ସର୍ଫ ତିଆରିର ପ୍ରଶିକ୍ଷଣ ନେଉଛନ୍ତି ତାଙ୍କ ପାଇଁ ମୋର ପରାମର୍ଶ ଗୁଡ଼ିକ ହେଲା ଭଲ ଗୁଣବତ୍ତାର ସର୍ଫ ତିଆରି କରିବା ଯେଉଁଟାକି ଲୁଗାପଟାକୁ ଭଲରେ ସଫା କରାଇ ପାରିବ ବିନା କେମିକାଲ୍ ଯୁକ୍ତ ହୋଇଥିବା ଦରକାର ଯାହାଫଳରେ କପଡ଼ା ଗୁଡ଼ିକୁ ଅଧିକ ଦିନ ବ୍ୟବହାର କରିହେବ